ମୁଁ ମୋ ନିଜ ବିଷୟରେ କହୁଛି ମୁଁ ପ୍ରଥମେ କୋଲକାତାରେ ଜନ୍ମ ହୋଇଥିଲି ସେଠି ପାଠ ସାଠ ପଢ଼ିକି ଆଉ ପଞ୍ଚମ ଶ୍ରେଣୀ ଯାଏଁ ପଢ଼ିଛି ଓଡ଼ିଆ ସ୍କୁଲରେ ତା ପରେ ମୋ ବାପାଙ୍କର ଆଣିକି ଆମକୁ ଆମ ଘର ପୁରୀ ପୁରୀରେ ଛାଡ଼ି ଦେଇଥିଲେ ତା ପରେ ଆମେ ପରୀରୁ ଆସିକି ଯାଜପୁରରେ ରହିଥିଲୁ ଜାଗା କିଣିକି ଘର କରାଯାଇଥିଲା ତା ପରେ ଯାଜପୁରରେ ଆମେ ଆଜି ପର୍ଯ୍ୟନ୍ତ ବି ରହି ଆସୁଛୁ ଆଉ ଏହିଠି ଆମର ପାଠ ପଢ଼ା ପାଠ ପଡ଼ିଛୁ ଆଉ ମୁଁ ଏହିଠି ମଧ୍ୟ ମୋର ସବୁ କା ବାହାଘର ମଧ୍ୟ ଏହିଠି ହୋଇଛି ଏବଂ ମୋର ପିଲା ଛୁଆ ଅଛନ୍ତି ଦୁଇଟି ପୁଅ ଗୋଟିଏ ଝିଅ ସ୍ୱାମୀ ମଧ୍ୟ ଅଛନ୍ତି ସ୍ୱାମୀ ମାଇନ୍ସରେ ଚାକିରି କରନ୍ତି ଆଉ ମୋର ଦୁଇଟି ପୁଅ ମୋର ପାଠ ପଢ଼ିକି ଚାକିରି ମଧ୍ୟ କରିଛନ୍ତି ଝିଅଟିକୁ ମୁଁ ବାହା ଦେଇଦେଇଛି ଯାହା ଫଳରେ ମୋର ଏଠି କୌଣସି ଅସୁବିଧା ହୋଇନାହିଁ ଆଉ ମୋ ଜୀବନରେ ମୁଁଯେତେ ଯାହା ଚାହିଁଛି ବହୁତ ଭଲ ସମୟ ଆସିଛି ଏବଂ ଅନେକ ମଧ୍ୟ ଦୁଃଖଦ ଘଟଣା ଆସିଛି ଯାହାକୁ କହିବା ପାଇଁ ମଧ୍ୟ ମୋ ପାଖରେ ଏବେ ସମୟ ନାହିଁ ସୁଖ ଦୁଃଖ ନେଇକି ମୋ ଜୀବନର ଗତିପଥ ଆଗକୁ ଚାଲିଛି